ମୁଁ ମୋର ଜୀବନରେ କୌଣସି ଘଟଣା ମୁଁ ଯେତେବେଲେ ଛୋଟରୁ ବଡ଼ ହୋଇଥାଏ ସେତେବେଲେ ମୋ ବାପା ମାଆ ମଧ୍ୟ କହିଥାନ୍ତି ତୁ ଗୋଟିଏ ବଡ଼ ଚାକିରି କରିବୁ ତାଙ୍କର ସେହି କଥାକୁ ମାନେ ଗୋଟିଏ ପାହାଚାରୁ ଅନ୍ୟ ପାହାଚକୁ ମୁଁ ଯାଇପାରିଥିଲି ଗୋଟିଏ ଅଫିସର୍ ହେବି କିମ୍ବା ଗୋଟିଏ ମଣିଷ ହେବି ଗୋଟିଏ ଭଲ ମଣିଷ ହେବି ମୋର ମନକୁ ମଧ୍ୟ ପରବର୍ତ୍ତ ହେଇଥିଲା ସେ ଜିନିଷ ଯେପରି ଗୋଟିଏ ପାହାଚରୁ ଅନ୍ୟ ପାହାଚକୁ ଯିବି ସେ ବିଷୟରେ ମନ ମୋର ମନ ଆକର୍ମିତ ହୋଇଥିଲା ମୁଁ ଯେତେବେଲେ ଛୋଟ ଥିଲି ସେତେବେଲେ ତୁ ଗୋଟିଏ ବଡ଼ ଅଫିସର୍ ହେବୁ ତାହଲେ ଆମର ନାଁ ରଖିବୁ ସେ ବିଷୟରେ ମୋ ମାଆ ମୋ ମାଆ ବାପା ମୋତେ କହିଥିଲି ମୁଁ ମୋର ମାଆ ବାପା ମାଆ ରଖିବି ସେହି ହିସାବରେ ମୁଁ ପଢ଼ିବ ଏବଂ ଗୋଟିଏ ଅଫିସର୍ ହେବି ମୋ ବାପା ମାଆଙ୍କୁ କଥା ଅମାନ୍ୟ କରିବି ନାହିଁ ସେ ଯେମିତି କହିବେ ମୁଁ ସେମିତି କରିବି ପ୍ରତ୍ୟେକ ମଣିଷର ଜୀବନରେ କୌଣସି ନା କୌଣସି ଲକ୍ଷ୍ୟ ଥାଏ ଲକ୍ଷ୍ୟହୀନ ଜୀବନ ଏକ ସଫଲ ଜୀବନ ନୁହେଁ ପ୍ରତ୍ୟେକ ମଣିଷର ଶୁଭକାମନା ଆରମ୍ଭ ହୋଇଥାଏ ଏହି ଲକ୍ଷ୍ୟ ଯଦି ପିଲା ଦିନକୁ ରଖାଯାଏ ସେ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମେ ମାତା ପିତାଙ୍କ କଥା ଶୁଣି ମନେ ରଖିବାକୁ ହେବ ନାରୀ ଓ ପୁରୁଷ ଭଗବାନଙ୍କର ଅମୃତ ସୃଷ୍ଟିର ଅମୃତ ସନ୍ତାନ ନାରୀ ଏକା ଧାରରେ ଜୟା ଜନନୀ ଓ ଭଗନୀ ମୁଁ ସବୁ କଥାକୁ ଚିନ୍ତା କରି ଶେଷରେ ମୁଁ ଡ଼ାକ୍ଟର ହେବା ପାଇଁ ଲକ୍ଷ୍ୟ ରଖିଛି ମାନବ ସେହି ସେବା ହିଁ ଶ୍ରେଷ୍ଠ ଗାଁ ମାନ ମାନବ ସେବା ହିଁ ଇଶ୍ଵରଙ୍କ ସେବା ଗହଳିରେ ଡ଼ାକ୍ଟରଙ୍କ ଅଭାବ ଯୋଗୁଁ ଅନେକ ଲୋକ କଷ୍ଟ ସାଧନ କରୁଛନ୍ତି ତେଣୁ ମୋର ଲକ୍ଷ୍ୟ ମୁଁ ଡ଼ାକ୍ଟର ହେଲା ପରେ ଗାଁର ଗରିବ ଲୋକଙ୍କୁ ସେବା କରିବି ଏହା ମୋର ଶୁଭ ଘଟଣା ଅଛି